ନିରଞ୍ଜନ ସାହୁ କହୁଥିଲି ଗାଡ଼ି ବୁକିଂ କରିଥିଲେ ଏପର୍ଯ୍ୟନ୍ତକେଉଁ ସ୍ଥାନ ଅଛନ୍ତି କି ଏପର୍ଯ୍ୟନ୍ତ ପହଞ୍ଚିନାହାଁନ୍ତି ମୋ ଯିବାର ଅଛି ନା ଆମ ଫ୍ୟାମିଲି ଯିବେ ବାପା ଯିବେ ବୋଉ ଯିବେ ମୋ ସ୍ତ୍ରୀ ଯିବ ମୋ ପୁଅ ଯିବେ ଅପେକ୍ଷା କରିକି ବହୁତ ସମୟ ଲାଗୁନି କଲ୍ଟା ଲାଗୁନି ଫୋନ୍ଟା ନେଟୱାର୍କ୍ ପ୍ରୋବ୍ଲେମ୍ ଅଛି ଲାଗୁନି କି ରିସିଭ୍ କରୁନାହାଁନ୍ତି ବେଳେବେଳେ ରିଙ୍ଗ୍ ହେଉଛି ଉଠଉ ନାହାଁନ୍ତି ଜଲ୍ଦି ଆସନ୍ତୁ ନା ପୁଣି ରିଟର୍ଣ୍ଣ କରିବାର ଅଛି ଆମର ଘରକୁ ଆସିବାର ଅଛି ଟିକେ ଶୀଘ୍ର ଆସନ୍ତୁ କେତେ ସମୟ ଲାଗିବ ନା ନା ଟିକେ ଶୀଘ୍ର ଆସନ୍ତୁ ମୁଁ ସମୟରେ ପୁଣି ଗଲେ ଆସିବାକୁ ପଡ଼ିବ ଘରକୁ ଏକୁଟିଆ ଫ୍ୟାମିଲି ନେଇକି ଯିବି ନା ହୁଁ ଟିକେ ଜଲ୍ଦି ଆସନ୍ତୁ ଫୋନ୍ ତ ଲାଗୁନି ସବୁବେଳେ ପାଇଁ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ନା ବହୁତ ସମୟ ଲାଗୁନି ଶୀଘ୍ର ଜଲ୍ଦି ଟିକେ ଆସିବା ପାଇଁ ପହଞ୍ଚନ୍ତୁ ଯିବି ଟିକେ ଶୀଘ୍ର ଆଜ୍ଞା ଆସିକି ଘରକୁ ଫେରିବାକୁ ପୁଣି ଅଛି ଛୋଟ ଛୁଆଙ୍କୁ ନେଇକି ଯିବି ନା ଫ୍ୟାମିଲି ଯିବେ ବହୁତ ସମୟ ଅପେକ୍ଷା କଲୁଣି ଆମେ ସବୁ ବାହାରିବୁହୁରା ଅଛୁ ଟିକେ ଜଲ୍ଦି ଟିକେ ଆଜ୍ଞା ଆସନ୍ତୁ ରହୁଛି ଆଜ୍ଞା